ମୁଁ ବଗିଚା ମୁଁ ଅଗଣାରେ ସ୍ୱତନ୍ତ୍ର ଭାବରେ ମୁଁ କରିଥାଏ ଯଥା ଅଗଣାରେ ବିଭିନ୍ନ ରକମର ଫୁଲ ଯଥା ଗେଣ୍ଡୁ ମଲ୍ଲି ରଜନୀଗନ୍ଧା ଗୋଲାପ ବିଭିନ୍ନ ରକମର ଫୁଲ ଯଥା ସଦାବିହାରୀ ଏ ଫୁଲ ଗଛ ସବୁ ମୁଁ ଲଗାଇଥାଏ ଏ ସବୁ ଗଛ ଲଗେଇବା ଦ୍ୱାରା ଘରଟି ସୁନ୍ଦର ରୁ ଦିଶୁଥାଏ ଏବଂ ଅଗଣାଟି ବି ବହୁତ ସୁନ୍ଦର ଦିଶୁଥାଏ ଦ୍ଵିତୀୟରେ ଆ ମୁଁ ମୋ ଫୁଲ ଗଛ ପାଖରେ ବି ବିଭିନ୍ନ ରକମର ଫଳ ଯେଉଁ ଯଥା ଇଏ ପନିପରିବା ଯଥା ଭେଣ୍ଡି ଜହ୍ନି ଆଉ ବାଇଗଣ କଲରା ଏ ସବୁ ପରିବା ଗଛ ଲଗେଇଥାଏ ନିଜେ ପରିବା ଗଛ ଲଗେଇବା ଦ୍ୱାରା ମୁଁ ମୁଁ ବିନା ସାର ଦିଆ ଗଛର ଫଳ ଆମେ ଘରେ ଖାଇଥାଉ ଆଉ ଫୁଲ ଗଛ ଲଗେଇବା ଦ୍ୱାରା ତାର ଘର ଚାରିପାଖ ଏବଂ ଆଖପାଖରେ ହେଁ ବିଭିନ୍ନ ରକମର ବାସନାରୁ ପ୍ରକମ୍ପିତ ହୋଇଥାଏ ଏବଂ ଫୁଲରୁ ବି ମଧ୍ୟ ଅଧିକରୁ ଅଧିକ ଫୁଲକୁ ବଜାରରେ ବିକ୍ରୟ କରି କିଛି ପଇସା ମଧ୍ୟ ଇନକମ କରିଥାଉ